ହଁ ଝିଅ ଏବେ ତୁ ତ ବାଙ୍ଗାଲୋର ପଳେଇଲୁ ଆଉ ଏଠି ମୁଁ ଯେଉଁ ଦୋକାନଟା ଦେଇଥିଲି ଦୋକାନ ତ ଏବେ ଠିକ୍ ଚାଲୁନି ତୁ ଏବେ କେମିତି ଅଛୁ କ'ଣ କରୁଛୁ ନମସ୍କାର ନମସ୍କାର ଏବେ ଦୋକାନ ତ ଠିକ୍ ଚାଲୁନି ଠିକ୍ ଚାଲୁଥିଲା ବର୍ତ୍ତମାନ ବହୁତ ଦୋକାନ ପାଖାପାଖି ହୋଇଗଲାଣି ତ ତେଣୁକରି ଦୋକାନ ବହୁତ ମାନ୍ଦା ପଡ଼ୁଛି ସିଆଡ଼େ ସବୁ ଏମିତି ସୁବିଧା ଅଛି ରୋଜଗାର ପାଇଁ ମୁଁ ତ ଭଲ ଅଛି କିନ୍ତୁ ତୁମ ଖାଇବା ପିଇବା ସବୁ କିଛି କେମିତି ଚାଲୁଛି ଥିଲା ହଁ ପରା ଏବେ ଭଲ ଚାଲୁଥିଲା ଥିଲା ବେଳେ ବର୍ତ୍ତମାନ ତ ଆଉ ପାଖା ପାଖି ତିନି ଚାରି ଛଅଟା ଦୋକାନ ହେଲାଣି ସବୁବେଳେ କମ୍ପିଟେସନ୍ ମାର୍କେଟ ତାପରେ ହଁ ହଁ

ହଁ ଦେହ ପା ଭଲ ଅଛି ତ ଝିଅ ବୋଲେ ମୁଁ ସେଠିି ଯାଇ ଦୋକାନ ଦେଇ ଚଳିହେବ ହଉ ତବେ ଚେଷ୍ଟା କରିବା ଏଇଠୁ ଆଉ କେତେଦିନ ଦେଖୁ କେମିତି ଚାଲୁଛି କ'ଣ ଚାଲୁଛି ଅତି ଏଇଠି ଅସୁବିଧା ହେବ ତାହେଲେ ମୁଁ ପୁଣି ଫୋନ୍ କରିବି ସିଆଡ଼େ ଜାଗା ଟିକେ ସୁବିଧା ଟିକେ ଦେଖିବେ ବୋଲେ ବାଙ୍ଗାଲୋରରେ ବର୍ତ୍ତମାନ ନାହିଁ ସୁରଟରେ ଅଛ ହଁ ହଁ କେବେ ଆସିବ ଘରକୁ ହଁ ଏବେ ଆସିଲେ ଘରକୁ ହୁଁ ହଁ କେବେ